ଯେପରିକି ରେଡ଼ିଓ ଆମର ପ୍ରିୟ ପ୍ରୋଗ୍ରାମ୍ ଆମ ଯେ ସେହିପରି କୃଷି ଦର୍ଶନ ଆମ ପ୍ରିୟ ପ୍ରୋଗ୍ରାମ୍ ସେ କୃଷି ଦର୍ଶନ କୃଷି ଦର୍ଶନ ବିଷୟରେ ସବୁକିଛି କହୁଛି ସବୁକିଛି ଆମେ ବୁଝିପାରୁଛି ତାପରେ ଆଉ ଗୋଟେ ଅଛି ସିନେମା ସିନେମା ସଙ୍ଗୀତ ସିନେମା ସଙ୍ଗୀତ ବିଷୟରେ ସବୁକିଛି କହୁଛି ଆମେ ସିନେମା ସଙ୍ଗୀତରେ ଆମେ ଭଲରେ ଆମେ ଶୁଣି ବସିକି ଗୋଟେ ଜାଗାରେ ବସିକି ସେଟା ଶୁଣୁଛୁ ସେଠି ଶୁଣିଲା ପରେ ଆମେ ଭିତରେ ବି କେମ୍ ସେଥିରେ ବି କଣ୍ଟେବେଲ ଟିକେ ହେଉଛି ଯେକି ତାପରେ ଆଉ ଗୋଟେ ଅଛିି ଯେ ଅଭୁଲା ସ୍ମୃତି ଅଭୁଲା ସ୍ମୃତି ବିଷୟରେ ବି କିଛି ଖେଲ ସେ ଖେଲ ସମ୍ପଦ ଖେଲ ବିଷୟରେ ବହୁତ କିଛି କହୁଛି ଖେଲ ସେପରି ଖେଲ ମାନେ ସବୁକ କିଛି ବିଷୟରେ ଟିକେ ଟିକେ ଟିକେ ବିଷୟରେ ସବୁକଛି କହୁଛି ଆମେ ସେଇଟା ରେଡ଼ିଓ ଆମର ପ୍ରୋଗ୍ରାମ୍ ସେଇଟା ଆମକୁ ଭଲଲାଗେ ଶୁଣିବାକୁ ଆମେ ବସିକି ଗୋଟେ ଜାଗାରେ ବସିକି ମନ ମନ ଦେଇକି ସେଇଟା ରେଡ଼ିଓରେ ଆମେ ସବୁକିଛି ପ୍ରୋଗ୍ରାମ୍ ଶୁଣୁଛି ମୋତେ ଭଲ ଲାଗୁଛି ଶୁଣିବା ପାଇଁ ଶୁଣିକି ଆମେ କିଛି ତ ଜାଣିପାରୁଛି ବୁଝିପାରୁଛି